ଆମ୍ଭମାନଙ୍କର ଜୀବନରେ ବିଜୁଳି ଅର୍ଥାତ କରେଣ୍ଟ୍ ଯଦି ନ ରହିବ ଆମେ ବହୁତ ପ୍ରକାର ଅସୁବିଧା ସାମ୍ନା ସାମ୍ନି ହବା ଯେମିତି ଆଜିକାଲି ଅନଲାଇନ୍ରେ ପାଠପଢ଼ା ଚାଲିଛି ଯେଉଁଟା ବନ୍ଦ ହେଇଗଲେ ପିଲାମାନଙ୍କର ପାଠପଢ଼ା ବନ୍ଦ ହେଇଯିବ ଯେଉଁମାନେ ୟୁ ପି ଏ ସି କରୁଛନ୍ତି ଅନଲାଇନ୍ ସେମାନଙ୍କର ପାଠପଢ଼ା ବି ବନ୍ଦ ହେଇଯାଇପାରେ ଯାହାକି ଶିକ୍ଷାନୁଷ୍ଠାନର ବଡ଼ ଗୋଟେ ସମସ୍ୟା ଆଉ ଇଣ୍ଟର୍ନେଟ୍ ଯେମିତି ବ୍ୟାଙ୍କ୍ ବ୍ୟାଙ୍କ୍ରେ ପଇସା ଟ୍ରାନ୍ସଫର୍ କରିବା କିଛି ଯେମିତି କାଷ୍ଟ୍ ସାର୍ଟିଫିକେଟ୍ ତିଆରି କରିବା ପାସ୍ବୁକ୍ ତିଆରି କରିବା ଯେଉଁଟା ପାଇଁକି ଆମକୁ ବିଜୁଳିର ସାହାଯ୍ୟ ନବାକୁ ପଡ଼ୁଛି

ଆଉ ଯେମିତି କରେଣ୍ଟ୍ ନଥିଲେ ଫ୍ୟାନ୍ ଯଦି କାହା ଘରେ ସାନ ଛୁଆ ଅଛନ୍ତି ତା'ହେଲେ ଯଦି ଫ୍ୟାନ୍ ନ ଚାଲିବ ଛୁଆମାନଙ୍କୁ ରହିବାଟା ଟିକେ ଅସୁବିଧା ଜନକ ହେଇପାରେ ଆଉ ବିଜୁଳି ଥିଲେ ଆମର ଏହିସବୁ କାମ ବହୁତ ବହୁତ ସହଜରେ ହେଇଯାଏ ଯେମିତି ରୋଷେଇ ଘରରେ ଗ୍ରାଇଣ୍ଡ୍ କରିବା ବହୁତ ସହଜରେ ହେଇଥାଏ ଆଉ ଫ୍ରିଜ୍ ଥିଲେ ଯେମିତି ଆମର ପନିପରିବା ଯେମିତି ଗ୍ରୀନ୍ ଭେଜିଟେବଲ୍ ଯାହା ସବୁ ଅଛି ସେ ସବୁ ଆମକୁ ଭଲ ରଖିବା ପାଇଁ ସାହାଯ୍ୟ କରିଥାଏ ଯାହାକି ଆମେ ଆମକୁ ବହୁତ ସାହାଯ୍ୟ ହେଇଥାଏ ତ ଆମେ ଆମ ଜୀବନରେ କରେଣ୍ଟ୍ ଉପରେ ମାନେ ଯେମିତି ବିଜୁଳି ଉପରେ ଆମେ ନିର୍ଭରଶୀଳ ହୋଇଥାଉ ଆମ ଜୀବନରେ ବଡ଼ ଗୋଟେ ଉପାଦାନ ହେଉଛି କରେଣ୍ଟ୍ ଅର୍ଥାତ ବିଜୁଳି ବିଜୁଳି ଯଦି ନଥିବ ଆମର ସାନ ଠୁ ବଡ଼ ମାନେ ବୃଦ୍ଧା ବୟସ ଯାଏ କରେଣ୍ଟ୍ ଥିବା ଆବଶ୍ୟକ ଯଦିକୁ କରେଣ୍ଟ୍ ନଥିବ ତା'ହେଲେ ଅନ୍ଧକାର ହେଇଯାଇଥିବ ଅନ୍ଧକାର ହେଇଯିବ ପୁରା ଏରିଆ ଅନ୍ଧକାରରେ ଘ ଘର ଭିତରେ ସାପ ପୁରି ଯାଇ ପାରେ ଯାହା ପାଇଁ ଆମକୁ କରେଣ୍ଟ୍ ଦରକାର